ସାଧାରଣତଃ ଗାଁରେ ଥଣ୍ଡା ହେଲେ ଲୋକମାନେ ଏହି ପଦ୍ଧତି କରିଥାନ୍ତି ଥଣ୍ଡା ହେଲେ ସୋରିଷ ତେଲ ରସୁଣ ଗରମ କରିକି ଲଗାନ୍ତି ତାକୁ ପାଦରେ ତଣ୍ଟିରେ ପାପୁଲିରେ ମାଲିସ୍ କରନ୍ତି ମହୁ ତୁଳସୀ ପତ୍ରକୁ ଛେଚିକି ମହୁ ଦିହରେ ପକାଇ ଗରମ କରିକି ଫୁଟାଇକି ପିଅନ୍ତି ଆଉ ଗୁଆଘିଅ ଭାତରେ ବି ଖାଇଆ ଖାଆନ୍ତି ଗୋଳାଇକି ନ ହେଲେ ଖାଲି ପାଟିରେ ବି ଖାଆନ୍ତି ସେଇଥିପାଇଁ ଏହାକୁ ସବୁ ଉପଚାର କଲେ ଥଣ୍ଡାରୁ ଭଲ ହୋଇଯାଇଥାନ୍ତି